ନବଜାତର ଶିଶୁର ଯତ୍ନ ନେବାକେ ପଡ଼୍ସି ଆମ୍କେ ଇଏ ଆମେ ଜାଣିବୁ ଯେ ତା'ର କାନ୍ଦିରୁ ଯାନ୍ସୁ ଛୁଆ ତ କହିନାଇଁ ପାରେ କିଛି ଫାଷ୍ଟରୁ କାନ୍ଦବା କାନ୍ଦଲା ପରେ ଆମେ ଜାଣିମୁ ତା'ର ଚେହେରା ଦେଖ୍କରି ଜାଣିମୁ ଝାଡ଼ା ପରିଶ୍ରା ପରିଶ୍ରା କେତେବେଲେ କଲା ସେଠି କପଡ଼ା ବାରବାର ତାକେ ଉଲଟା ଫୁଲଟା କରିବାକେ ପଡସି ସେକା ବୁଝା ବି କର୍ସି ବାରବାର ଆମ୍କେ ଦିନ୍କେ ତିନିଥର ସେକା ବୁଝା ପଡ଼ବା ନିତି ଠିକ କରି ପଡୁଛେ କିନି ଛୁଆ ଲୋକ ନୀତି ପଡ଼୍ଲେ ତା'ର ଜୀର୍ଣ୍ଣ ଶକ୍ତି ବେଶୀ ହେସି ସେଥିକି ତା'ପରେ ପିଉଛେ କି ନେଇ ମାଆକେ ପିଆବାକେ ଚେଷ୍ଟା କର୍ବାକେ ପଡ଼ସି ଛୁଆ କେ ଛୁଆ ଛୋଟ ଥିସି ଯେ ପିଇ ନେଇପାରେ ମାଆ ତାକେ ଅଭ୍ୟାସ କରାବାକେ ପଡ଼ୁସି ତା'ପରେ ପିଉବା ପିଇଲା ପରେ ଝାଡ଼ା ଠିକ ଯାଉଛେ କି ନେଇ ଝାଡ଼ା ନେଇ ଗଲା କାଣା ହାବା ଫେରେ ଝାଡ଼ା ଗଲା ପରେ ତାକୁ ପାଏନ ନେଇ ନେଇ ଧୁଆ ହୋଇ ଫାଷ୍ଟ କପଡ଼ା ଖଣ୍ଡକେ ଧୁଆ ହବା ପାନ ବାର ବାର ଧୁଇଲେ ଝାଡ଼ା ବାର ବାର ଯିବା ପାନ ଧୁଇଲେ ତାକେ ଧି ନସି ଯିବା ସେଇକି ପାନ ନେଇ ଧୁଆ ପରେ ଖାଦ୍ୟ ଖାଦ୍ୟ ଉପରେ ଛଅ ମାସ ତକ ମାଆ କ୍ଷୀର ନିହାତି ଦରକାର ମାଆ କ୍ଷୀର ଏକା ଖୁଆବାକେ ପଡୁ଼ସି ତା'ପରେ ତା'ର ପରେ ଆମେ ତରଲସ ଖାଦ୍ୟ ବିସ୍କୁଟ୍ ଜହିଁ ତହିଁ ତରଲ ଖାଦ୍ୟ ଆମେ ବର୍ଷେ ତକ୍ ଖୁଆସୁ ଏସବୁ ଛୁଆକେ ଆମେ ଖୁଆସୁ